ଆମ ଘରକୁ ଆସିଥିବା ଅତିଥିମାନଙ୍କୁ ଫାର୍ଷ୍ଟ ଆମେ ପାଣି ଦେଉ ପାଣିରେ ଗୋଡ଼ ଧୋଇବା ପାଇଁ ତା' ପରେ ପୁଣି ଆମେ ଘରକୁ ଡାକୁ ଘରକୁ ଡାକିକି କିଛି ଥଣ୍ଡା ଦେଉ ନହେଲେ ପାଣି ପିଇବାକୁ ଦେଉ ଯାହା ତାଙ୍କର ଇଚ୍ଛା ନହେଲେ ଲେମ୍ବୁ ପାଣି ଦେଉ ଆଉ କ'ଣ ଖାଇବା ପାଇଁ ସବୁ ସ୍ନାକ୍ସ ଥିବ ସେଗୁଡ଼ିକ ଯୋଗାଇଦେଉ ତାହାପରେ କ'ଣ ଖାଇବେ ଲଞ୍ଚ ପାଇଁ ଯଦି ଦିନରେ ଆସିଥିବେ ଲଞ୍ଚ ପାଇଁ କ'ଣ ଦରକାର ତାହା ପଚାରିକି ତାଙ୍କ ପାଇଁ କିଛି ତାଙ୍କ ମନପସନ୍ଦର ବନାଉ ଆଉ ମିଶିକି ଘରେ ଯିଏ ବି ଥିବେ ତାଙ୍କ ସହିତ କଥାହେଉ ଆଉ ଆସିବାର କାରଣ ପଚାରୁ ସବୁ ଭଲ କି ନାହିଁ ପଚାରୁ ଏମିତି ମୋ' ମାମୁଁ ବି ଆସିଥିଲେ କାଲି ତାଙ୍କୁ ବି ଆମେ ସେ ସେମିତି ଚର୍ଚ୍ଚା କଲୁ ଆଉ ପଚାରିଲୁ ଆଉ କ'ଣ କ'ଣ ଆଣିଛନ୍ତି ସେଗୁଡ଼ିକ ବି ଦେଖୁ ଆଉ ସେଥିରୁ ବାହାର କରିକି ତାଙ୍କୁ ଖାଇବାକୁ ଦେଉ ଆଉ ଘରେ ବି ଯାହାଥାଏ ତାଙ୍କୁ ଦେଉ